ହଁ ଉତ୍ତମ ଟେଲରରୁ କହୁଥିଲେ କି ହଁ ହ୍ୟାଲୋ ଭାଇନା ଦେଖନ୍ତୁ ମୁଁ ଡ୍ରେସ୍ ସିଲେଇବା ପାଇଁ ଦେଇଥିଲି ଗୋଟେ ଏବେ ଯେଉଁ ମଝିରେ ଦେଇଥିଲି ମନେ ଅଛି ନା କାଲି ଯାଇକି ଆଣିଲି ଅଶ୍ଵିନ କହୁଥିଲି

ଯେଉଁ ସାର୍ଟଟା ଦେଇଥିଲି ବଟ୍ ଏପଟ ସାଇଟ୍ ପୂରା ଢିଲା କରିଦେଇଛ ଏପଟ ପୂରା ଟାଇଟ୍ କରି ଦେଇଛନ୍ତି ଆପଣ ତ ମାପିକି ତ ନେଇଥିଲେ ନା ନାଇଁ ଭାଇ ଏମିତି ଢିଲା ହେଇଯାଇଛି ଏପଟ ସାଇଟ୍ ଏପଟ ସାଇଟ୍ ଟାଇଟ୍ ହେଇଯାଇଛି ବଟନଟା ଏପଟ ସାଇଟ୍ ପଳେଇ ଆସୁଛି ନାଇଁ ସେ ଗୋଟେ ଥର ମାପ ଦେଇଥିଲି ଆଉ ଥରେ ମାପ ଦେଲି ନା ଧରି ହଁ ହେଇଯାଇଥିବ ବୋଲି ଧରିକି ପଳେଇ ଆସିଲି ଦେଖନ୍ତୁ ଭାଇ ଫାଷ୍ଟରେ ଯେଉଁ ଦେଇଥିଲି ସିଲେଇବା ପାଇଁ ସେ ସିଲା ପରେ ଏ କାନ୍ଧ ଟିକେ ହୁଗୁଳା ଥିଲା ବୋଲି କହିଲାରୁ ଆପଣ ଛାଡ଼ିକି ଆଉ ଥରେ ସିଲେଇ ଥିଲେ ହଁ ସେକେଣ୍ଡ୍ ଟାଇମ୍ ହେଇଯାଇଥିବ ବୋଲି ମୁଁ ଧରିକି ପଳେଇ ଆସିଲି ସେଇଟା ତ ଟାଇଟ୍ ହେଉଛି ଟିକେ ସିଲେଇକି ଆଉ ଟିକେ ଭଲସେ କରି ଦେବେ ବୋଲି ମୁଁ କହିବା କାରଣ ହେଉଛି ଏଇଟା ନାଇଁ ପେମେଣ୍ଟ୍ ତ ଆସୁଥିବ ସେଇଟା ଆପଣଙ୍କର ଭୁଲ୍ ଦେଖନ୍ତୁ କାଲି ନେଲି ଆଜି ହିଁ ଆପଣଙ୍କୁ କଲ୍ କରିଲି ମାନେ ପିନ୍ଧି ନଥିଲି ଏବେ ଖୋଲୁ ଖୋଲୁ ଦେଖିଲି ଟେ ପିନ୍ଧିଲା ବେଳୁ ଟାଇଟ୍ ହେଉଛି ଆଉ ରାତିରେ ପିନ୍ଧିବାର ନଥିଲା ଏବେ ହିଁ ମ୍ୟାରେଜ୍ ଫଙ୍କସନ୍ ଗୋଟେ ଥିଲା ପିନ୍ଧିକି ଯିବି ବୋଲି ଟ୍ରାଏ କଲି ପିନ୍ଧିଲାଠୁ ଏମିତି ହେଉଛି ମୁଁ ସନ୍ଧ୍ୟାବେଳେ ଭାଇ ଧରିକି ଆସିବି ଟିକେ ଇଏ କରି ଦେବେ ଦୁଇଦିନ ଦେଖନ୍ତୁ ଭାଇ କାଲି ଟିକେ ଟ୍ରାଏ କରନ୍ତୁ ଅର୍ଜେଣ୍ଟ୍ ଅଛି ତ ପିନ୍ଧିକି ଯିବାର ଅଛି

ଆଜି ହେଇପାରିବନି କି ସନ୍ଧ୍ୟାବେଳେ ନାଇଁ ସାର୍ କନଫର୍ମ ହେଲେ ମୁଁ ଆସିବି ନହେଲେ ୱେ ୱେଷ୍ଟ୍ କ'ଣ ପାଇଁ ଟାଇମ୍ ୱେଷ୍ଟ୍ କରିବି ପେଟ୍ରୋଲ୍ ଖର୍ଚ୍ଚ କରିକି ଯିବି ହଉ ଠିକ୍ ଅଛି ମୁଁ ସନ୍ଧ୍ୟାରେ ଆସିବି ଆପଣଙ୍କ ସହିତ କଥା ହେଇଯିବି ଠିକ୍ ଅଛି ହଉ ଥ୍ୟାଙ୍କ୍ ୟୁ ହଁ